ହଁ ମୋର ନିଜ ବଗିଚାରେ ଯେଉଁ ସବୁ ଗଛ ଲଗାଇଛି ସେଇଥିରେ ସିଜନାଲ ବିଭିନ୍ନ ପ୍ରକାର ଫୁଲ ଫୁଟୁଛି ସେହି ସମୟରେ ସେ ଆନନ୍ଦ ନିଶ୍ଚିତ ଭାବରେ ବହୁତ ଅଧିକ ଆଉ ମୁଁ ମୋର ନିକଟସ୍ଥ ସାହି ପଡ଼ିଶାର ଲୋକ କିମ୍ବା ଆମ ପରିବାରର ଲୋକ ମାନଙ୍କୁ ଦେଖାଏ ଯେ ଏଇଠି ଗୋଟିଏ ନୂଆ ଫୁଲଟିଏ ସୃଷ୍ଟି ହେଉଛି ଏଇଠି ଗୋଟିଏ ନୂଆ ଗଛ ଟିଏ ଏଇଠି ଆଉ ଗୋଟିଏ ସୃଷ୍ଟି ହେଲାଣି ସେ ସବୁଥିରେ ସେ ଗୋଟିଏ ଅପାର ଆନନ୍ଦ ପାଇଁ ଏଥିରେ ସନ୍ଦେହ ନାହିଁ